ହ୍ୟାଲୋ ହଁ କିଏ କହୁଛନ୍ତି କୁହନ୍ତୁ ହଁ ହଁ କ କ'ଣ କ'ଣ କରିବା କହୁନାହାନ୍ତି ହୁଁ ହୁଁ ମୁଁ କ'ଣ ସହଯୋଗ କରିବି କହୁନାହାନ୍ତି ଓହୋ ହଁ ହଉ ଆପଣଙ୍କ ଟିକେ ଖର୍ଚ୍ଚ ହବ ଏ ଯେଉଁ ଆପଣ ପେପର ପେପର ଫ୍ରାଇ କଲାବେଳେ ଟିକେ ପ୍ରିଣ୍ଟ ଖର୍ଚ୍ଚଟା ଲାଗିବ ନା ପ୍ରିଣ୍ଟ ଖର୍ଚ୍ଚଟା ଦେବେ ମୁଁ ଇଏ ସବୁ ଇଏ କରିକି ପ୍ରଚାର କରିଦେବି ଆଉ ହେଲା ହଉ ଠିକ୍ ଅଛି ଟିକେ ଆପଣ ଖର୍ଚ୍ଚଟା ପଠେଇ ଦିଅନ୍ତୁ ମୁଁ ପତ୍ର ଫ୍ରାସ କରିଦେଇବି ତାାରିଟ ଇଏ କରିଦେଇବି ହେଲା ହଁ ହଁ ହଁ ହଁ ହଁ ହଁ ଯେମିତି ନାଁ ହବ ସେମିତି କେଉଁ କରିକି ମୁଁ କହିବି କରିଦେବି ହେଲା ହଁ ହଁ ହଁ ହଁ ହଁ ହଁ ହଉ କିଛି ଅସୁବିଧା ନାହିଁ ଆପଣ ଖର୍ଚ୍ଚଟା ଖାଲି ପଠେଇ ଦିଅନ୍ତୁ ହଁ ହଁ ହଁ ହଁ ହଁ ହଁ ହଁ ହଉ ହଉ ହଁ ହଁ ହଁ ହଁ ସମୟ ହେଲେ ଯିବି ଆଉ ନହେଲେ ହଁ ହଁ ହଁ ହଁ ହଁ ହଉ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ